ହ୍ୟାଲୋ ହଁ କିଏ କହୁଛନ୍ତି ହଁ ହଁ ଆ ବରା ଗୋଟା ପନ୍ଦର ଟଙ୍କା ଆଉ ସିଙ୍ଗଡ଼ା ବି ପନ୍ଦର ଟଙ୍କା ଏକା ରେଟ୍ ସବୁ ଆଉ ବିରି ଏତେ ଟଙ୍କା ପିଆଜ ସବୁ ଏତେ ଟଙ୍କା ଆଉ କ'ଣ କରିବା କହୁଛି ଆଉ ହଁ ଆମେ ଓଡ଼ିଶା ବୁଝିପାରିଲଣି ହଁ ହଁ ଆଉ ଛୁଆ ଅଛନ୍ତି ଆଉ ବାଙ୍ଗାଲୋର କେମିତି ଯିବି ଆଉ ସେଥିଲାଗି ଏଇଠି ଆମେ ବେପାର କରୁଛୁ ଆଉ ଆ ତେଲ ରେଟ୍ ବି ଏତେ ହେଲାଣିି ଆ ଶହେ ସତୁରୀ ଟଙ୍କା ତେଲ ଆଉ ବିରି ଏତେ ଆଉ ପିଆଜ ଆଳୁ ପିଆଜ ତ ରେଟ୍ ଜାଣିଥିବ ହଁ ମୋର ବି ସେ କିଛି ଖର୍ଚ୍ଚ ରହିବ ନା ମୁଁ କରିବି ଫରେ ଆଗର ଛୁଆ ଅଛନ୍ତି ହଁ ହଁ ହଁ ହଉ ଆପଣ ବାଙ୍ଗାଲୋରରେ ରହୁଛନ୍ତି କି ଅ ହ ହଁ ହଁ ଓଡ଼ିଶା ଲୋକ ଖାଆନ୍ତି ଏକୁଟିଆ କଲେ ବିି ଖାଆନ୍ତି ଟେଷ୍ଟି ବରା ହୁୁଏ ଟେଷ୍ଟି ସିଙ୍ଗଡ଼ା ହୁଏ ହଁ ହଁ ଆପଣ ଆମ ଦୋକାନକୁ ଦିନେ ଆସନ୍ତୁ ବରା ସିଙ୍ଗଡ଼ା ଖାଇକି ଯିବେ ଆଉ ହଁ